ହଁ ଆ ଆଜ୍ଞା ନମସ୍କାର୍ ମୁଁ ପ୍ରମୋଦିନି କହ୍ନର କହୁଛି

ଆଜ୍ଞା ତେଲିଆ ତେଲିଆ ହେଉଛି ଆଉ ଗୋଳିଆ ପାଣି ଯାକ ଆସୁଛି ଆଉ

ଆପଣଙ୍କ ନାଁରେ